ଅଙ୍କନ କରିବା ସବୁ ସମୟରେ ସମ୍ଭବ ହୋଇପାରେ ନାହିଁ ଏଥିପାଇଁ ମନକୁ ସ୍ଥିର ପରିସ୍କାର ଏବଂ ଭାବନାରେ ଲୀନ କରିବାକୁ ପଡ଼େ ଚାରିପାଖରେ ଘଟିଥିବା କିଛିଟା ଘଟଣା ବଳିକୁ ତୁଳି ମାଧ୍ୟମରେ କଳ୍ପନା କରି ବାସ୍ତବ ଚିତ୍ର ଦିଆହେଇଥାଏ ବିଭିନ୍ନ ପଶୁ ପକ୍ଷୀ ପ୍ରାକୃତିକ ପରିବେଶ ସହିତ ବିଭିନ୍ନ ଚିତ୍ର କରି ଚିତ୍ରକଳା ମହାପୁରୁଷଙ୍କ ଚିତ୍ର ଅଙ୍କିବା ସହ ଦେବାଦେବୀଙ୍କ ଚିତ୍ର ଅଙ୍କନ ମନକୁ ଆନନ୍ଦ ଦେଇଥାଏ ଏବଂ ଏହା ବିଭିନ୍ନ ପ୍ରକାରର ବାସ୍ତବତା ସହ ପ୍ରେରଣା ଦେଇଥାଏ